ଭାରତ ଏକ ବିକାଶଶୀଳ ଦେଶ ଆମେ ଏପର୍ଯ୍ୟନ୍ତ ବିକଶିତ ହୋଇପାରିନାହୁଁ ବର୍ତ୍ତମାନ ପୃଥିବୀରେ ଅନେକଗୁଡ଼ିଏ ଦେଶ ବିକଶିତ ହୋଇସାରିଛି ସେଥିମଧ୍ୟରୁ ମୁଖ୍ୟ ଦେଶଗୁଡ଼ିକ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଚୀନ ଜାପାନ ଏବଂ ଦୁବାଇ ଅନ୍ୟତମ ଆମ ଦେଶ ବିକଶିତ ହେଲେ ଆମେ ବହୁତ ଆଗକୁ ଯାଇପାରିବୁ ଆମ ଦେଶରେ ବୈଷୟିକ ଜ୍ଞାନ ଅଭାବ ହୋଇଥିବାରୁ ଆମେ ଆଗକୁ ଯାଇପାରୁନାହୁଁ